ମୋ'ର ପ୍ରିୟ ପୁସ୍ତକ ହେଉଛି ସାହିତ୍ୟ କାରଣ ଏହି ସାହିତ୍ୟ ପୁସ୍ତକରେ ମୋତେ କିଛିଟା ରଚିତ ଓଡ଼ିଆ ନାଟକର ପୃଷ୍ଠଭୂମି ବିଷୟଟି ବହୁତ ଭଲ ଲାଗେ ଏହା ଉଣାଇଶଶହ ଛତିଶରୁ ଉଣାଇଶଶହ ପଚାଶ ମସିହା ମଧ୍ୟରେ ରଚିତ ହୋଇଥିଲା ଉଣାଇଶଶହ ସତର ମସିହା ରୁଷିଆରେ ସଂଗଠିତ ଅକ୍ଟୋବର ବିପ୍ଲବ ସମଗ୍ର ବିଶ୍ଵରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଏବଂ ଅଠରଶହ ପଚାଶ ମସିହାଠାରୁ ଉଣାଇଶଶହ ଚଉଦ ମସିହା ପର୍ଯ୍ୟନ୍ତ ଅର୍ଥାତ ପ୍ରଥମ ବିଶ୍ଵଯୁଦ୍ଧ ପର୍ଯ୍ୟନ୍ତ ସମୟ ହେଉଛି ଭାରତ ବର୍ଷରେ ପୁଞ୍ଜିବାଦର ଜନ୍ମ ଓ ବିକାଶ ସମୟ ସୀମା ଇଂରେଜମାନେ ଭାରତକୁ କଞ୍ଚାମାଲ ନେଇ ବିଭିନ୍ନ ସାମଗ୍ରୀ ତିଆରି କରି ପୁଣି ଭାରତରେ କିଣା ବିକା କଲେ ଫଳରେ ଭାରତର କୁଟୀର ଶିଳ୍ପ ବହୁ ଭାବେ କ୍ଷତିଗ୍ରସ୍ତ ହେଲା ଇଂରେଜମାନଙ୍କ ଦ୍ଵାରା ଔଦ୍ୟୋଗିକ ବିକାଶ ଘଟିବାରୁ ବିଦେଶୀ ପୁଞ୍ଜିବାଦର କତୃତ୍ତ୍ଵ ପ୍ରତିଷ୍ଠିତ ହେବା ସହିତ ଭାରତ ମାଟିରେ ଏକ ନବୋଦିତ ପୁଞ୍ଜିବାଦି ଗୋଷ୍ଠିର ଆବିର୍ଭାବ ହେଲା ଫଳରେ ବିଦେଶୀ ପୁଞ୍ଜିବାଦି ଓ ସ୍ଵଦେଶୀ ପୁଞ୍ଜିବାଦି ମଧ୍ୟରେ ସଂଘର୍ଷ ମଧ୍ୟରେ ସମ୍ପର୍କ ଦେଖା ଦେଲା ଏବଂ ବିଂଶ ଶତାବ୍ଦୀ ନୂଆ ଏକ ବିଜ୍ଞାନ ଟେକ୍ନୋଲିକାଲ ଆବିଷ୍କାର ଉଦ୍ଭାବନ ହେଲା ସହିତ ମଣିଷର ଚେତନା ଜଗତକୁ ସମ୍ପ୍ରସାରିତ କରିଥିଲା ଏବଂ ଏହି ବିଷୟ କିମ୍ବା ଏହି ନାଟକରୁ ମୋତେ କିଛିଟା ଶିକ୍ଷା ମିଳିଥିଲା କାରଣ ଏହି ନାଟକକୁ ପାଠ କରି ମଧ୍ୟ ସେ କାଳରେ ହୋଇଥିବା ପାଠକୁ ଅଧ୍ୟୟନ କରି ମୋ' ନିଜର ଶିକ୍ଷା କ୍ଷେତ୍ରରେ ପ୍ରୟୋଗ କରିପାଇଲି ଏବଂ ନିଜର ଭବିଷ୍ୟତର କଳାକୃତି ଏବଂ ନିଜର ପାଠ୍ୟ ଗଢ଼ିବାରେ ଭବିଷ୍ୟତ ଗଢ଼ିବାରେ ମୁଁ ନିଜକୁ ସହାୟତା କରିପାରିବି